ଗୃହିଣୀମାନେ ବେଶୀ ପସନ୍ଦ କରନ୍ତି ରୋଷେଇ ଘରକୁ ଧନିଆ ପତ୍ର ପୁଦିନା ପତ୍ର ଭୃସଙ୍ଗ ପତ୍ର ୟେ ତିନୋଟି ଜିନିଷର ବ୍ୟବହାର ଅଲଗା ଅଲଗା ଜାଗାରେ କରାଯିବ ଧନିଆ ପତ୍ରଟା କେବଳ ସାଧା ତରକାରୀରେ ବ୍ୟବହାର କରାଯାଇପାରିବ ଆଉ ଆମିଷ ତରକାରୀରେ କେବଳ ମାଛରେ ହିଁ ବ୍ୟବହାର କରାଯାଇପାରିବ ଭୃସଙ୍ଗ ପତ୍ରଟା ଦୁଇଟି ଜାଗାରେ ବ୍ୟବହାର କରାଯାଇପାରିବ ଗୋଟେ ଆମେ ଖଟା କରୁଥାଏ ସେଥିରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇପାରିବ ଡାଲି ଛୁଙ୍କରେ ଭୃସଙ୍ଗପତ୍ର ବ୍ୟବହାର କରାଯାଇପାରିବ ପୁଦିନାପତ୍ର ପୁଦିନାପତ୍ରଟା କୌଣସି ତରକାରୀ ସାଙ୍ଗରେ ବ୍ୟବହାର କରାଯାଇପାରିବ ନାହିଁ ସେ ଜିନିଷଟା କେବଳ ଚା'ରେ ବ୍ୟବହାର କରାଯାଇପାରିବ ଏଇ ତିନୋଟି ଜିନିଷ ତ ଆମେମାନେ ଲଗେଇଛୁ କିନ୍ତୁ ଲେମ୍ବୁ ଗଛ ଅଛି ଯଦିଓ କିନ୍ତୁ ଆମେ ତାକୁ ଲେମ୍ବୁ ପତ୍ରର କୌଣସି ବ୍ୟବହାର କରିନାହୁଁ ଏ ତିନୋଟି ଜିନିଷର ବ୍ୟବହାର ଆମେ ଯୋଉପ୍ରକାର କରିଛୁ ମୁଁ ସେ ପ୍ରକାର କହିଲି ଧନିଆପତ୍ରତ ନିରାମିଷର ପ୍ରତ୍ୟେକ ଜିନିଷରେ ଆପଣ ଦେଇପାରିବେ ପ୍ରତ୍ୟେକ ଜିନିଷରେ ଆପଣ ଧନିଆପତ୍ରଟା ବ୍ୟବହାର କରିହେବ ଭୃସଙ୍ଗପତ୍ର ମାତ୍ର ଦୁଇଟି ଜିନିଷରେ ବ୍ୟବହାର କରିହେବ ଗୋଟେ ହେଲା ଖଟା ଗୋଟେ ହେଲା ଡାଲି ଛୁଙ୍କରେ ଅଲଗା ଜିନିଷରେ ବ୍ୟବହାର କରିହେବନି ପୁଦିନାଟା କେବଳ ଚା'ରେ ହିଁ ବ୍ୟବହାର କରିହେବ ପୁଦିନା ତାକୁ ପୁଦିନା ଜିନିଷଟା କୌଣସି ତରକାରୀ ସାଙ୍ଗରେ ବ୍ୟବହାର କରାଯାଇପାରିବ ନାହିଁ